କୌଣସି ପ୍ରକାର କାର୍ଯ୍ୟ ହଉ ସବୁ ଟି ଭି ଆକାରରେ ସେଇଟା ଦେଖିପାରୁଛୁ ଶୁଣି ପାରୁଛୁ ଡିଜିଟାଲ୍ ଯୋଗୁଁ ଆମର ବହୁତ ସୁବିଧା ମିଳୁଛି ହଉଛି ଏବଂ ଏହା ଏହାଦ୍ୱାରା ଲୋକମାନେ ବହୁତ ଲାଭ ପାଉଛନ୍ତି ହଉ ଏବଂ ଏହି ଡିଜିଟାଲ୍ ମଣିଷ ଜନ୍ମ ଦେଇପାରୁନାହିଁ କିନ୍ତୁ ଅନ୍ୟ ସୁବିଧା ସବୁ ଯୋଗେଇ ଦେଇ ପାରୁଅଛି ଗୋଟିଏ ଜାଗାରେ ରହି ସବୁକିଛି ଜାଣିବାର ସୁବିଧା ମଧ୍ୟ ପାଇ ପାରୁଛୁ ପାଣିପାଗ ହଉ କି ଯୁଦ୍ଧ ହଉ ସବୁକିଛି ଜାଣିପାରୁ ଶୋ ଏହି ଡିଜିଟାଲ୍ ଯୋଗୁଁ